ସରକାରୀ ଯୋଜନା ଗୁଡ଼ିକ ହେଉଛି ବିଜୁ ଯୁବ ସଶସ୍ତ୍ରୀକରଣ ଯୋଜନା ବା ବିୱାଇଏସ୍ୱାଇ କୃଷି ଯୋଜନା ବିଏସ୍ୱାଇଟିଏମ୍ଜି ଯୋଜନା ଏହା ଦ୍ୱାରା ଗରିବ ଲୋକମାନେ ନିଜର ଅଭାବ ଅସୁବିଧା ମେଣ୍ଟାଇ ପାରୁଛନ୍ତି ମୋ'ର ସ୍ୱାସ୍ଥ୍ୟ ଉପରେ ଏହା ବି ବହୁତ ସାହାଯ୍ୟ କରୁଛି ସବୁ ଗରିବ ଲୋକ ମାନଙ୍କୁ ଏହା ବହୁତ ସାହାଯ୍ୟ କରୁଛି ଯାହାଦ୍ୱାରା କି ସେମାନଙ୍କର ଅଭାବ ଅସୁବିଧାକୁ ଦୂର କରୁଛି ସ୍ୱାସ୍ଥ୍ୟର ଉନ୍ନତି ବି କରୁଛି ଏହିଥିରୁ ପ୍ରତ୍ୟକ ଗରିବ ଲୋକମାନେ ଉପକୃତ ହେଉଛନ୍ତି